ଛଅ ମେ ଦୁଇ ହଜାର ଚାରି ଦଶ ଏପ୍ରିଲ୍ ଦୁଇ ହଜାର ପାଞ୍ଚ ଏଗାର ମାର୍ଚ୍ଚ ଦୁଇ ହଜାର ଛଅ ବାର ଜାନୁଆରୀ ଦୁଇ ହଜାର ଦଶ ତେର ଡିସେମ୍ବର୍ ଦୁଇ ହଜାର ଏଗାର